ନମସ୍କାର ହଁ ଭଲ୍ ଅଛେ କାଣ ନେବ ହଏ ହଁ କିନ୍ ଚପଲ୍ ନେବୋ ପଏନ୍ଟେଡ଼ ନେବ ହିଲ୍ ନେବ କି ସ୍ଲିପର୍ ନେବ କାଣ ନେବ ହିଲ୍ସ ଦେଖାମି ଏଇ ଫୋର୍ ଇଞ୍ଚ ବାଲା କି ସିକ୍ସ ଇଞ୍ଚ ବାଲା କାଣ କେନ୍ତାଟା ନେବ କେନ୍ ଟାଇପ୍ର ନେବ ସେ ଟାଇପ୍ର କହିଲେ ମୁଇଁ ଦେଖେଇ ପାରମି ଫୋର୍ ଇଞ୍ଚର ଛଅଟା କଲର୍ ଅଛି ରେଡ଼୍ ଅଛି ବ୍ଲାକ୍ ଅଛି ଆଉ ମେରୁନ୍ କଲର୍ର ଅଛି ତାପରେ ଗ୍ଲୋଡ଼େନ୍ କଲର୍ର ଅଛି ହ୍ୱାଇଟ୍ଟା ଅଛି ହଁ ବ୍ଲାକ୍ଟା ବି ଅଛି ହଁ ୱାଟର୍ପ୍ରୁଫ୍ ବାଲା ବି ଅଛେ ତୁମେ କେନ୍ କେନ୍ଟା ନେବନୁ ଫିତା ବାଲା ନେବ କି ସାଧା ବାଲା ନବ କେନ୍ଟା ନେବ ତୁମେ ସେ ଟାଇପ୍ର କହିଲେ ମୁଇଁ ଦେଖେଇ ନେମି ହଁ ନିଅ ଏଟା କେନ୍ତା ଲାଗୁଛି ସିକ୍ସ ଇଞ୍ଚ ବାଲା ନେମି ହଁ ଠିକ୍ ଅଛି ଯେ କେତେଟା କଲର୍ ଆର୍ ନେବି ଦୁଇଟା କି ତିନ୍ଟା କଲର୍ ଆର୍ ନେମି ହଁ ଦେଖ ତ ପିନ୍ଧି ଦେଖ ଏଇଟା କେନ୍ତା ଲାଗୁଛି ଯେ ହୁଁ ଦେଖିଏଁ ଟିକେ ରୁହ ଫ୍ଲାଟ୍ଟା ଅଛି ବାକି ଆଣି ଦେମି ବୋଲେ ତୋମ୍କୁ ଭଲ୍ ଲାଗବା କି ନେଇଁ ଯେ ହୁଁ ଏଇଟା ପିନ୍ଧ୍ ଦେଖ ତ ତୁମର୍ ପାଦ୍କେ ସୁଟ୍ କରବା କି କେନ୍ତା ଅଛି ଯୋ ଅଲଗା ଡିଜାଇନ୍ ବାଲା ଅଛି ୱାଟର୍ପ୍ରୁଫ୍ ଦରକାର ନା ସେଥିଲାଗି ଅଲଗା ଡିଜାଇନ୍ର ୱାଟର୍ପ୍ରୁଫ୍ ନାଇଁନା ତୁମେ ଯଦି ପିନ୍ଧବାକେ ଚାହିଁବ ବୋଲେ ମୁଇଁ ଆଣିକିନା ଦେଖେଇ ଦେଇ ପାରମି

ଏଇଟା ନିଅ ପିନ୍ଧି ଦେଖ ତ ହଁ ଠିକ୍ ଅଛି ସ୍ଲିପର୍ ସ୍ଲିପର୍ କେନ୍ତା ଟାଇପ୍ର ଦେଖାମି ୱାଟରପ୍ରୁପ୍ କି ସାଧା ବାଲା ହୁଁ ଏଟା ନିଅ ଏଇଟି ପାଞ୍ଚ ଟାଇପ୍ର ଅଛି ଏଇ ଯେ ଟାଇପ୍ର ଦେଖ ତ କେନ୍ କେନ୍ ଡିଜାଇନ୍ ଭଲ୍ ଲାଗୁଛେ ତମ୍କେ ଅଛି ତମ୍କୁ ଯେନ୍ଟା ପସନ୍ଦ୍ ଆଇବା ଯେ ହଁ ଏଇଟା ନିଅ

ହଁ ଠିକ୍ ଅଛି